ପାଇଁ ସାଧାରଣତଃ ମୁଁ ବହୁତ ଜାଗା ଯାଏ ଯେକି ଯେଉଁଠି ବିଲରେ ସୋରିଷ ଫୁଲ ଗଛ ଲାଗିଥାଏ ସେଠି ଫଟୋ ଉଠାଇବାକୁ ଭଲ ଲାଗେ ତା'ସହିତ ପାର୍କରେ ଫଟୋ ଉଠାଇବାକୁ ଭଲଲାଗେ ବଗିଚାରେ ଫଟୋ ଉଠାଇବାକୁ ଭଲଲାଗେ ବଡ଼ ବଡ଼ ଗଛ ଥିବ ତା' ତଳେ ଫଟୋ ଉଠାଇବାକୁ ଭଲଲାଗେ ବିଭିନ୍ନ ପ୍ରକାର ଐତିହାସିକ ମନ୍ଦିରମାନଙ୍କ ଜାଗାରେ ବି ଫଟୋ ଉଠାଇବାକୁ ଭଲଲାଗେ ସେମିତି ନଦୀ କୂଳରେ ତା' ସହିତ ସମୁଦ୍ର କୂଳରେ ଏହି ବିଭିନ୍ନ ଜାଗାରେ ମୋତେ ଫଟୋ ଉଠାଇବାକୁ ଭଲଲାଗେ